ମୁଁ କହିଲି ଆପଣ ଲୁଗାଦୋକାନ ପ୍ରଚାର କରିବାକୁ ଆସିଥିଲେ ଅଫର୍ ଅଛି ଆପଣଙ୍କର ଆଉ ନୂଆ ନୂଆ ସବୁ ଯେଉଁ କପଡ଼ା ସବୁ ଆସିଛି ବୋଲି ଆଉ ପଚାଶ ପରସେଣ୍ଟ ବା ଏଁ ପଚାଶ ପରସେଣ୍ଟ ରହୁଛି ଆପଣଙ୍କର ଅଫର୍ ରହୁଛି ରିହାତି ସେଇଟା କେବେଠୁ ଲାଗୁ ହେବ କେବେଠୁ କୋଡିଏ ତାରିଖ ପର୍ଯ୍ୟନ୍ତ ରହୁଛି ନୁହେଁକି ହଁ ହଁ ରାତି କେତେଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଛି ହଁ ହଁ ନୂଆ ନୂଆ କପଡ଼ା ସବୁ ଲୁଗା କି ପ୍ୟାଣ୍ଟ୍ ସାର୍ଟ ଭିତରେ କ'ଣ କ'ଣ ସବୁ ଆସିଛି ସବୁ ନୂଆ ନୂଆ ଜିନିଷ ହେଉ ଠିକ୍ ଅଛି ଆଉ ଆଚ୍ଛା ସକାଳୁ କେତୋଟା ଦୋକାନ ଖୋଲା ରହୁଛି ହଁ ହଁ ନାହିଁ ଠିକ୍ ଅଛି ମୁଁ କାଲି କିମ୍ବା ପହରଦିନ ଯାଇ ପାରି ଯିବି ଆଉ ମୁଁ ଏଇ ଅଫର୍ ଆପଣଙ୍କ ପ୍ରଚାରରେ ଆସିଥିଲା ଗାଡ଼ି ତୋ ମୁଁ ସେଇଟାରେ ଶୁଣି କି ସେଠୁ ତମର ରିହାତି ରହୁଛି ତେଣୁ କରି ସେଇଥି

ହେଉ ଠିକ୍ ଅଛି ଆଉ

ହଁ ନାହିଁ ଏବେ ନୂଆ ଜିନିଷ କ'ଣ ଆସିଛି ସେଇଟା ଟିକେ ଜାଣିବାକୁ ଚାହୁଁଥିଲି ତ କ'ଣ କେମିତି ଆସିଛି ଆଉ ସବୁ ଠିକ୍ ଅଛି ଆଉ